ଆପଣ ଚାହୁଁଛନ୍ତି କି ଆପଣଙ୍କ ଆଞ୍ଚଳିକ ଭାଷାରେ ପ୍ୟାକିଙ୍ଗ ଦସ୍ତାବିଜ ଆପଣଙ୍କ ପାଇଁ ଉପଲବ୍ଧ ହେଉ ହଁ ଆମେ ଚାହୁଁଛୁ ବ୍ୟାଙ୍କିଂ ଦସ୍ତାବିଜ ଆମ ଆଞ୍ଚଳିକ ଭାଷାରେ ହେଉ କାରଣ ଆମ ଓଡ଼ିଶାରେ ସେଭେଣ୍ଟି ପରସେଣ୍ଟ ଅଶିକ୍ଷିତ ଲୋକ ଅଛନ୍ତି ସେମାନଙ୍କୁ ଇଂଲିଶ ଫର୍ମରେ ଲେଖିବାକୁ ହେଲେ କୌଣସି ଶିକ୍ଷିତ ବ୍ୟକ୍ତି କିମ୍ବା କୌଣସି ବ୍ୟାଙ୍କର କର୍ମଚାରୀଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ ସେଥିପାଇଁ ଆମ ଆଞ୍ଚଳିକ ଭାଷାରେ ଦସ୍ତାବିଜ ହେଲେ ଆମ ଆଞ୍ଚଳିକ ଲୋକମାନେ ସେହି ଦସ୍ତାବିଜକୁ ଯିଏ ପଢ଼ି କିମ୍ବା ବୁଝିକି ସେମାନେ ନିଜେ ଦସ୍ତାବିଜକୁ ପୂର୍ଣ୍ଣ କରିପାରିବେ ଏବଂ ଦସ୍ତାବିଜ ଆମ ଆଞ୍ଚଳିକ ଭାଷାରେ ହେଲେ ବ୍ୟାଙ୍କିଂ କ୍ଷେତ୍ରରେ ଯେଉଁମାନେ ଅନପଢ଼ ଅଛନ୍ତି ସେମାନେ ବି ଆଞ୍ଚଳିକ ଭାଷା ପଢ଼ିପାରନ୍ତି ସେଥିପାଇଁ ବ୍ୟାଙ୍କିଂ ଦସ୍ତାବିଜ ଆମ ଆଞ୍ଚଳିକ ଭାଷାରେ ହେଲେ ବ୍ୟାଙ୍କିଙ୍ଗ ଦସ୍ତାବିଜକୁ ସେମାନେ ନିଜେ ଭଲ ଭାବରେ ପଢ଼ି ପାରିକି ନିଜେ ନିଜ ଫର୍ମକୁ ଫିଲଅପ୍ କରିକି ବ୍ୟାଙ୍କରୁ ପଇସା କିମ୍ବା ଋଣ କିମ୍ବା ଅନ୍ୟାନ୍ୟ ଦସ୍ତାବିଜ ଡିପୋଜିଟ୍ କରିପାରିବେ